ଲକଡ଼ାଉନ୍ରେ ଆମେ ବହୁତ କିଛି ଜିନିଷ ରୋଷେଇ କରିବାକୁ ଚେଷ୍ଟା କରିଛୁ ସେଥିମଧ୍ୟରୁ ସେ ଟାଇମ୍ରେ ଚିକେନ୍ ରେଟ୍ ଟିକେ କମ୍ ଥିଲା କୁକୁଡ଼ାଙ୍କୁ ଯେଉଁ ବାର୍ଡ଼ ଫ୍ଲୁ ରୋଗ ସେଟା ହେଇଥିଲା ସେ କୁକୁଡ଼ା ସବୁ ମରୁଥିଲେ